ଆମ ଖାଦ୍ୟ ବିଭାଗର ରୋଷେଇ କରିବାକୁ ଗଲେ ଭାତ ଡାଲି ତରକାରୀ ଖଟା କ୍ଷୀରି ଏବଂ କାନିକା ଚିକେନ ମଟନ ଏବଂ ମାଛ ସେଥିରେ ରୋଷେଇ କରିବାର ସହଜ ହେଲା ଡାଲି ତରକାରୀ ଖଟା ଏହା ହେଉଛି ସାଧା ସିଧା ରୋଷେଇ ସେଥିରେ ମାଛ ମଟନ ଏବଂ କ୍ଷୀରି କ୍ଷୀରି କରିବାଟା ବହୁତ ଟିକେ କଷ୍ଟ ଲାଗିବ କାହିଁକି ନା ସେମିତି ସମସ୍ତେ କରିପାରନ୍ତିନି କ୍ଷୀରି କରିବାଟା ବହୁତ କଷ୍ଟକର କ୍ଷୀରି କରିବାଟା ହେଲା ବହୁତ ସମୟ ଲାଗିବ ଏବଂ ବହୁତ ରୋଷେଇ କରିପାରିବେ ରୋଷେଇ କରି ପାରିଲା ବେଳେ ସେ ବହୁତ ସମୟ ନେବ ସେଥିପାଇଁ ସେଟା ବହୁତ କଷ୍ଟ କର